ମୋର ମନେ ରହିଥିବା ପାଞ୍ଚୋଟି ସଂଖ୍ୟା ହେଲା କୋଡ଼ିଏ ହଜାର ଛଅଶହ ସାତ ହଜାର ପାଞ୍ଚଶହ ଆଠ ହଜାର ଛଅଶହ ପଚିଶ ହଜାର ଦୁଇଶହ ଏକୋଇଶ ହଜାର ଛଅଶହ